ଓଡ଼ିଶାର ଆମର୍ କୃଷିକ୍ଷେତ୍ରରେ ବହୁତ୍ ବିକାଶ ହଉଛି ଲାଗି ଯେନ୍ ଗବେଷଣା କରବାର୍ ଦ୍ଵାରା ନୂଆ ନୂଆ ଜନ୍ତ୍ରପାତି ଆଉଛେ ପାୱାର୍ ଟିଲର୍ ଆଉଛି ଯେନ୍ଟାକି ଆଗକୁ ତା ମାନେ ହଲ୍ ଜୁତିବାରେ କେ ପଡୁଥିଲା କଷ୍ଟ କରବାକେ ପଡୁଥିଲା ଏବେ ପାୱାର୍ ଟିଲର୍ରେ ହେଇ ଯାଉଛି ଯେନ୍ଟା ଧାନ୍ ମଡ଼ାବା କେ ତା ମାନେ ବଳଦରେ କରା ହେଉଥିଲା ସେଇୟାକା ଟାକ୍ଟର୍ରେ ହେଇଯାଉଛି ଏବେ ଏନ୍ତା ବି ସୁବିଧା ହେଲାନୁ ଯେ ଆମେ ଦିନେ କେ ଧାନ୍ କାଟି କରି ଦିନେକେ ଧାନ୍ ବିଲମେ ତା ମାନେ ଆଣି ପାର୍ମା ଘରେ କେ କାଁ ଥିଲେ କେ ଧା୍ନ କଟା ମିଶିନ୍ ଆସିଗଲା ନ ଯେସା ସେ ଧାନ କଟି ଦବା ଆଉ ଟଲି୍ ରେ ଧାନ୍ ଲୋଡ୍ ବିଲ୍ କରି କିରି ମାନେ ଧାନ୍ କେ ମୁଡେ କରି ଏକା ସାଙ୍ଗେ ଦେବାଟାରେ କାଣା କରି ଆମେ ବସ୍ତାନୁ ଭର୍ମା ତ୍ ଆମର କୃଷି କ୍ଷେତ୍ରରେ ଓଡ଼ିଶା ଏଇ ସବୁ ଜିନିଷ୍ ଆଗ କେ ବିକାଶ୍ ହେଇଛେ ତା'ପରେ କୃଷିକ୍ଷେତ୍ରରେ ଆମର୍ ତା ମାନେ ଲୋନ୍ ମାନେ ବି ସବସିଡ଼ି ମାନେ ବି ମିଲୁଛେ ଯେଣ୍ଟା କି ଚାଷି ମାନଙ୍କୁ ସେମାନେ ଯଦି ଲୋନ୍ ଉଠାଲେ ବୋଲି ତାହାକୁ ସବସିଡ଼ି ମାନ ଦଉଛନ୍ ତା ପରେ କିଛି ଯଦି କ୍ଷତି ହେଲେ ବି ଭର୍ ପାଇଁ ସେଥିର୍ ଲାଗି ବି ତା ମାନେ ଇଏ ସରକାର୍ ତ ଦେଉଛେ ଧାନ ଚଳୁଛେ ଦେଖୁଛେ ଖରାପ୍ ହେଲା ବେଲେ ସେଥିରେ ବିଲେ କିଛି ପଟ୍ସନ୍ ଓଡ଼ିଶା ସରକାର ସହଯୋଗ କରୁଛି ସେମାନଙ୍କୁ ପଚାଶ୍ ଆମର୍ ଏଇ ହିସାବ୍ ଉନ୍ନତ ହେଇଛି